ଆମର କୃଷି କ୍ଷେତ୍ର ଆମେ ହେଉଛି ଓଡ଼ିଆ ଆମର କୃଷି କୃଷି ହେଉଛି ମେନ୍ କାର୍ଯ୍ୟ ଆମେ କୃଷକ ତ ଆମ କୃଷିକୁ ନେଇକିନା ଆମେ ଆଜି ଆମେ ବହୁତ ଆଲୋଚନା ଆଲୋଚନା କରିଛୁ ତ ଆମେ କୃଷି କ୍ଷେତ୍ରରେ ଆମେ ସରକାର ଭଲ ବିହନ ଟିକେ ଦେଇଥିଲେ ଭଲ ହେଇଥାନ୍ତା ଏବଂ ଭଲ ବିହନ ମିଳେ ଆଉ ଭଲ ଉତ୍ପାଦନ ବି ହୁଏ ପନିପରିବା ଭଲ ଚାଷ ହୁଏ ଭଲ ହୁଏ କିନ୍ତୁ ଆମର ଏଇ ଜାଗାରୁ ଅନ୍ୟ ଜାଗାକୁ ନେବା ପାଇଁ ଯାନବାହାନ ଟ୍ରାନ୍ସପୋର୍ଟ୍ର ଟିକେ ଅସୁବିଧା ରହୁଛି ସେ ଅସୁବିଧା କ'ଣ କିନା ଆମର ଏଇଠି ପନିପରିବା ତ ଉତ୍ପାଦନ ହେଉଛି କିନ୍ତୁ ଅନ୍ୟ ରାଜ୍ୟରେ ଅନ୍ୟ ଜାଗାରେ ପହଞ୍ଚି ପାରୁନି ଯେହେତୁ ଗୋଟେ ଆମର ଏଠି ଗୋଟେ ଶୀତଳ ଭଣ୍ଡାର ଥିଲେ ସେଇଟା ଆମେ କ'ଣ କରିବା ଷ୍ଟକ୍ କରିକି ମାନେ ରଖିପାରିଥାନ୍ତେ ଆମେ ନିଜ ପାଖରେ ରଖିକି ଆମର ଯେତେବେଳେ ମନ ଆମେ ନିଜ ଇଚ୍ଛା ଅନୁଯାୟୀ ଆମେ ଯେତେବେଳେ ରେଟ୍ ବଢ଼ିଲା ଆମେ ଛାଡ଼ି ପାରିଥାନ୍ତେ ଆଉ ଯେହେତୁ ଶୀତଳ ଭଣ୍ଡାର ଗୋଟେ ନାହିଁ ନାହିଁ ତ ଆମେ ଏଇଠି ଯାହା ଉତ୍ପାଦନ ହେଉଛି ଆମର ଯାହା ଲୋକଙ୍କ ପାଖକୁ ଯାଉଛି ଆଉ ବାକି ଆମର ଖରାପ ହେଇଯାଉଛି ତ ସରକାରଙ୍କ ଯଦି ଆମର ଏଇଠି ଗୋଟେ ଶୀତଳ ଭଣ୍ଡାର ଖୋଲିଥାନ୍ତେ ତା'ହେଲେ ଭଲ ହେଇଥାନ୍ତା ଆମ ଆମର ଜିନିଷ ଆମର ଜିନିଷ ଖରାପ ହେଇନଥାନ୍ତା ଏବଂ କୃଷି ବି ଦୁଇ ପଇସା ଅଧିକ ମିଳିଥାନ୍ତା କୃଷିକୁ ମଧ୍ୟ ଦୁଇ ପଇସା ଅଧିକ ମିଳିଥାନ୍ତା ଏବଂ ଭଲ ହୋଇଥାନ୍ତା ଆଉ କୃଷି ପାଇଁ ଏବେ ଟିକେ ପାଣିର ଆବଶ୍ୟକତା ଅଛି ତ ସରକାର ଯଦି ପାଣିର ଆବଶ୍ୟକଟା ଟିକେ ପୂରଣ କରିଥାଏ ତା'ହେଲେ ଭଲ ହୋଇଥାନ୍ତା ଭଲ ହୋଇଥାନ୍ତା ଏବେ ଯିବା ଆସିବାରେ ଆମର କୃଷକ ମାନେ କ'ଣ ନା ସହର ଅନ୍ୟ ଜାଗା ଆମ ନିଜ ପାଖ ଅଞ୍ଚଳକୁ ତ ଯାଇକି ସହରକୁ ଯାଇକି ପରିବା ଦେଇ ଦେଉଛନ୍ତି କିନ୍ତୁ ବାହାର ରାଜ୍ୟକୁ ଦେଇପାରୁନାହାନ୍ତି ଆଉ ମଝିରେ ଯେଉଁ ଟ୍ରାନ୍ସପୋର୍ଟ୍ ରହୁଛି ସିଏ ବିନା ମଝିରେ କେତେବେଳେ ଆସୁଛନ୍ତି କେତେବେଳେ ନାହିଁ ତ କୃଷକମାନେ ବହୁତ ହଇରାଣ ହେଉଛନ୍ତି ସରକାର ଯଦି ଏଇ ଟ୍ରାନ୍ସପୋର୍ଟ୍ ବ୍ୟବସ୍ଥାଟା ଠିକ୍ କରିଥାନ୍ତେ ଆଉ ସେ ଗୋଟେ ଭଲ ଶୀତଳ ଭଣ୍ଡାରଟେ ଖୋଲିଥାନ୍ତେ ତା'ହେଲେ ଭଲ ହେଇଥାନ୍ତା